ଆଜି କ'ଣ ପାଇଁ ଆସିଲୁନି କାମକୁ କ'ଣ ପାଇଁ କ'ଣ ହେଲା କି ତୋର ଦଉନି କ ଦଉନି କ'ଣ ତୁ ତ ଯେତେବେଳେ ଯାହା କହୁଛୁ ତତେ ଦିଆ ଯାଉଛି ଲୁଗା ଖଣ୍ଡେ ପାଉଛୁ ସବୁ କରୁଛୁ ପଇସା ତ ତତେ ମିଳୁଛି ଯାହା ଟିକେ ହେଉଛି ତରକାରୀ ଫରକାରୀ ନଉଛୁ ନା ନାଇଁ ତୋ ଛୁଆମାନଙ୍କ ପାଇଁ ପଢ଼ୁଛନ୍ତି ଆଉ କ'ଣ ସାଲେରୀ ତୋର କ'ଣ କମ୍ ଅଭାବ ହେଉଛି କେଉଁଥିରେ କହୁନୁ ମୋତେ

ଦଶହଜାର ତତେ ତ ମିଳୁଛି ସାତହଜାର ନା ଦଶହଜାର କୁଆଡ଼ୁ ଆଇଲାଣି ପୁଣି ତୁ କାମ କଲୁନି ମୁଁ କ'ଣ ତତେ ମନାକଲି ଆଉ କାହା ଘରେ କାମ କରିଥିଲେ କିଏ ତତେ ଲୁଗା ଖଣ୍ଡେ ଦବ ନା କ'ଣ ଦବ ମୁଁ ତତେ ଦଉଛି ନା ନାଇଁ ହଉ ତୋ ବାବୁ ଆସିଲେ ତାଙ୍କ ଆଗରେ କହିବି ଆଉ ସେଇଟା ତୋ ବାବୁଙ୍କ ଆଗରେ ଡିସ୍କସନ୍ କରିବି ତୋ ଉପରେ ଆଜି ଆଉ ତୋ ବିଷୟରେ ଆଜି ଆଲୋଚନା ଚାଲିବ ଆଜି ଆମର ଦଶହଜାର ନଉଛୁ ତୁ ଏତେ କହିଲେ ହବ କି ତୁ ଫୁଣି ତୋ ଚଳିବାଟା ଦେଖୁଛୁ ଫୁଣି ଆମ ଚଳିବାଟା ଦେଖିବୁ ନା ନାଇଁ ତୋ ବାବୁର କେତେ ଇନ୍କମ୍ କହିଲୁ ତତେ ମୁଁ ସେଥିପାଇଁ କହିଲି ତୁ ଘରେ ରହନି ଆମ ଘରେ ଆସି ରହ ତୋ ପିଲା ଛୁଆକୁ ଧରିକି ଆସିକି ରହ ଏଇଠି ପିଲାଛୁଆ ପଢ଼ାଇବା କଥା ମୁଁ କହୁନି ଶୁଣୁ ତୁ ଆମ ଘରେ ଆସିକି ରହ ଆଉ ହେଇ ରୁମ୍ଟା ତ ଖାଲି ଅଛି ତୁ ତ ଜାଣୁଛୁ ତୁ ତ ସେଦିନ କହୁଥିଲୁ ମୋତେ ରହିବୁ ବୋଲି ତୁ ଆସି ରହ ତୋ ପିଲାଛୁଆକୁ ତୋ ସ୍ଵାମୀଟା ତ ରହୁନି ତୋ ପାଖରେ ହଁ ସେଇଟା ମଦ ପିଉଛି ରହୁନି ତୁ ଆସେ ଆଉ ସିଏ ସୋଦିବ କ'ଣ ସିଏ ସୋଦିଲେ ତା କଥା ମୁଁ ବୁଝିବି ଉଁ ତୋ ପଇସାଟା ହଉ ଆଉ କରିବା ଆଉ କ'ଣ କରିବା ହୁଁ ସେଇଥିପାଇଁ ତ ତତେ କହୁଛି ମୋ ଘରୁ ତରକାରୀ ନେଇଯା ହୁଁ ହଉ ତାହେଲେ ତୋ ଦରମା କରିବା ଆଉ କ'ଣ କରିବା ହଉ ଆସିବୁ ତାହେଲେ କାଲିଠୁ ହଁ ହଉ ତାହେଲେ ହଉ ଆଜି ଆସେ ଭାରି ଆଁ ବାସନ ଗୁଡ଼ା ପଡ଼ିଛି